ଆମ ଖୋର୍ଦ୍ଧା ଜିଲ୍ଲାରେ ପୂଜାସ୍ଥଳୀ ହେଲା ଗଣେଶ ପୂଜା ଦଶହରା ପଞ୍ଚୁଦଳ ପଞ୍ଚୁଦୋଳରେ ପଞ୍ଚୁଦୋଳରେ ଆମର କୁଣିଆ ମୈତ୍ର ଭଲ ମନ୍ଦ ସବୁ ଆସନ୍ତି ଦିଅଁ ଦିଅଁ ବସନ୍ତି ଦିଅଁମାନେ ଗାଁ ଗାଁ ବୁଲି ସବୁପ୍ରକାର ଭୋଗ ରାଗ ସବୁପ୍ରକାର ଦିଅନ୍ତି ଖାଆନ୍ତି ଖାଇଲାପରେ ପାଞ୍ଚଦିନ ପରେ ଯାଆନ୍ତି ପୂଜା ମଣ୍ଡପକୁ ପୂଜାମଣ୍ଡପକୁ ଯିବାପରେ ବହୁତ ଦେଶରୁ ଲୋକମାନେ ଆସନ୍ତି ବହୁତ ରାଜ୍ୟର ଲୋକମାନେ ଆସି ସେମାନେ ସବୁ ସେଥିରେ ଯୋଗଦାନ କରନ୍ତି ଯୋଗଦାନ କରି ନାଚ ନୃତ୍ୟ ଗୀତ ସବୁପ୍ରକାର ହୁଏ ନାଚପାର୍ଟି ପଡ଼େ ସବୁପ୍ରକାର ହୁଏ ଗଣେଶପୂଜା ମଧ୍ୟ ହୁଏ ଗଣେଶ ପୂଜାରେ ଲୋକମାନେ ଆସନ୍ତି ଭାଦ୍ରବ ମାସରେ ଗଣେଶ ପୂଜା ପଡ଼େ ଲୋକମାନେ ଆସନ୍ତି ସବୁପ୍ରକାର ଗଣେଶ ଡେକୋରେସନ୍ ସବୁ ହୋଇଥାଏ ଲୋକମାନେ ସବୁ ଦେଖନ୍ତି ଦେଖନ୍ତି ବହୁତ ଆନନ୍ଦ ଉତ୍ସବ ହୁଏ ସବୁପ୍ରକାର ସେଥିରେ ଯୋଗଦାନ କରନ୍ତି ଆଉ ପର୍ବପର୍ବାଣି ସମ୍ପ୍ରଦାୟ ସବୁପ୍ରକାର ପାଳନ କରାଯାଏ ବର୍ଷକୁ ଥରେ ଗଣେଶପୂଜା ଦଶହରାପଞ୍ଚୁଦୋଳ ଏତିକି ହୁଏ ବହୁତ ଲୋକମାନେ ପ୍ରକାର ବହୁତ ଖୁସିବାସୀ ହୋଇ ସବୁପ୍ରକାର ଖୁସିବାସୀ ମନାନ୍ତି